ନମସ୍କାର କୁହନ୍ତୁ

ସାର୍ ସାର୍ ସାର୍ ଦେଖନ୍ତୁ ସାର୍ ଦେଖନ୍ତୁ ଅବିନାଶ ଗୋଟେ ଭଲ ପିଲା ପ୍ରଥମ ଅବିନାଶର ମ୍ୟାଥ୍ ସାଇନ୍ସରେ ଅବିନାଶକୁ କେହି ଟପି ପାରିବେନି ମ୍ୟାଥ୍ ସାଇନ୍ସ ତା'ର ଭଲ ହୁଏ ଇଂଲିଶଟା ଟିକେ ଡାଉନ୍ ଲିଟ୍ରେଚର୍ ବି ଡାଉନ୍ ତା'ର ଆପଣ ତାକୁ ଲିଟ୍ରେଚର୍ ଆଉ ଇଂଲିଶ ପାଇଁ ଚେଷ୍ଟା କରନ୍ତୁ ବାହାରେ କିଛି ଏକ୍ସଟ୍ରା କୋଚିଂ ଦବାକୁ ମୁଁ କହିବିନି ଯେ କାହିଁକି ସ୍କୁଲ୍ ତରଫରୁ ହେଇପାରିଲାନି କାହିଁକି ତା'ର ଟିକେ ଲିଟ୍ରେଚର୍ରେ ସେ ଡାଉନ୍ ଅଛି ଆପଣ ତା ଉପରେ ବି ଟିକେ ଫୋକସ୍ କରନ୍ତୁ ହଁ ମ୍ୟାଥ୍ ସାଇନ୍ସରେ ଏଥର ମୁଁ ଯାହା ଭାବୁଛି ମ୍ୟାଥ୍ ସାଇନ୍ସ ସେ ଦୁଇଟା ଟିକେ ସମସ୍ତେ ଖରାପ କରିଛନ୍ତି କୋଶ୍ଚିନ୍ ଟିକେ ହାର୍ଡ଼୍ ଥିଲା ଆଉ ଏତିକି ତ ହଉଛି କଥା ଆଉ ମ୍ୟାଥ୍କୁ କିନ୍ତୁ ଶୁଣନ୍ତୁ ଇଂଲିଶଟା ପଟିକୁଲାର ଯେଉଁ ଟିଚର୍ ବର୍ତ୍ତମାନ ଅଛନ୍ତି ସେ ଏକଦମ୍ ପରଫେକ୍ଟ ଟିଚର୍ ସବୁ ଜିନିଷ ଠିକ୍ କିନ୍ତୁ କିନ୍ତୁ ଅବିନାଶ କ୍ଷେତ୍ରରେ କାହିଁକି କମ ରହିଲା ମୁଁ କିନ୍ତୁ ଭାବିଛି ଅବିନାଶର ସେଇ ଇଂଲିଶ ସବୁ ଗ୍ରାମାର ଭଲ ସବୁ ଭଲ କିନ୍ତୁ ଇଂଲିଶ ଲିଟ୍ରେଚର୍ ଦେଖେ ତା ସବଜେକ୍ଟିଭରେ ମୁଁ ତାକୁ ଆପଣ କେବେ ପର୍ସିନାଲି ଆସନ୍ତୁ ମୁଁ ଆପଣଙ୍କୁ ତାଙ୍କୁ କୋଶ୍ଚିନ୍ ପେପର ଦେଖେଇଦେବି ଆନ୍ସର୍ ପେପର ତା'ର ଦେଖିବେ ଯେ ଲିଟ୍ରେଚର୍ରେ ହିଁ ଡାଉନ୍ ଅଛି ସବଜେକ୍ଟିଭ ଅବଜେକ୍ଟିଭରେ ବଢ଼ିଆ କରିଛି ଗ୍ରାମାର ବଢ଼ିଆ କରିଛି କିନ୍ତୁ ସବଜେକ୍ଟିଭରେ ଡାଉନ୍ ରହୁଛି ତେଣୁ ଆପଣ ଟିକେ ନିଜ ତରଫରୁ ବାହାରେ ଟିକେ ଆଉ ଘରେ କୁହନ୍ତୁ ନାଇଁ ନାଇଁ ସାର୍ ସାଇନ୍ସଟା ସବୁ ପିଲାଙ୍କର ଖରାପ ମୁଁ କହିଲି ନା ଆପଣଙ୍କୁ ମ୍ୟାଥ୍ ସାଇନ୍ସର କୋଶ୍ଚିନ୍ ଏଥର ଟିକେ ହାର୍ଡ଼ ଥିଲା ଆଉ ସେଇଥିପାଇଁ ଟିକେ କମ୍ ଅଛି ଫାଷ୍ଟ ୟୁନିଟ୍ ଟେଷ୍ଟ ଆମେ ସେକେଣ୍ଡ ଟେଷ୍ଟ ବେଳକୁ ତାକୁ ଏକଦମ୍ ସୁନ୍ଦର କରିଦବା ଆପଣ ବ୍ୟସ୍ତ ହୁଅନ୍ତୁନି ମୁଁ ତା'ର ମୁଁ ନିଜେ ସାଇନ୍ସ ଟିଚର୍ ଅଛି ଆଉ ହଁ ସବୁ କହୁଛି ବଢ଼ିଆ ଶୁଣନ୍ତୁ ହଁ ହଁ ନାଇଁ ସାର୍ ସେ ଜିନିଷ ନାହିଁ ମନେ ରଖି ନିଶ୍ଚିତ ଭାବରେ ମୁଁ କହୁଛି ଆପଣ ଫାଷ୍ଟ ୟୁନିଟ୍ ଟେଷ୍ଟଟା ଏଇଟା ଯାଇଛି ଆପଣ ବ୍ୟସ୍ତ ହୁଅନ୍ତୁନି ସେକେଣ୍ଡ ବେଳକୁ ଅବିନାଶ ବେଷ୍ଟ ରେଜଲ୍ଟ ଦେବ ଆପଣଙ୍କୁ ମୋର ସେ ବିଶ୍ୱାସ ଅଛି କିନ୍ତୁ ଏତିକି ଖାଲି ଅବିନାଶକୁ କୁହନ୍ତୁ ଯେ ସିଏ ଟିକେ ଲିଟ୍ରେଚର୍ ଉପରେ ଧ୍ୟାନ ଦେଉ କିନ୍ତୁ ସାଇନ୍ସ ମ୍ୟାଥ୍ ଇଂଲିଶ ତିନିଟାରେ ସିଏ ବେଷ୍ଟ କରିବ ବଢ଼ିଆ କରିବ ଆଗକୁ ସେ ବିଶ୍ୱାସ ରଖନ୍ତୁ ଆଉ ମ୍ୟାଥ୍ରେ ତ ସବୁଠୁ ଟପର ହବ କ୍ଲାସ୍ରେ ସିଏ କିନ୍ତୁ ମ୍ୟାଥ୍ ଏଥର କମିଛି ଏଇ ସକାଶେ ଯେ କୋଶ୍ଚିନ୍ ଟିକେ ହାର୍ଡ଼୍ ଥିଲା ଆଉ ସାଇନ୍ସ ବି ହାର୍ଡ଼୍ ଥିଲା କିନ୍ତୁ ଇଂଲିଶରେ ସିଏ କେବଳ ସବଜେକ୍ଟିଭ ପଢ଼ାପଢ଼ି କରୁନି ଲେଖାଲେଖି କରୁନି ତାକୁ କୁହନ୍ତୁ ଲେଖିବା ପ୍ରାକ୍ଟିସ୍ଟା କରିବ ଆଉ ଦେଖନ୍ତୁ ଏମ ଆଇ ଏଲ୍ ହିଷ୍ଟ୍ରି ଜିଓଗ୍ରାଫି ତା'ର ସବୁବେଳେ ଖରାପ ରହୁଛି ଖାଲି ମୁଁ ତାକୁ ଶହେ ଥର ବି କହିଲିଣି ଯେ ତୁ ଖାଲି କ'ଣ ମ୍ୟାଥ୍ ସାଇନ୍ସ କି ଧରିକି ତୁ ପଳେଇବୁ ଆଗକୁ ଫାଇନାଲ୍ରେ ତ ସବୁ ଯାକ ରେଜଲ୍ଟ ଭଲ ଦବାକୁ ପଡ଼ିବ ଯାହା ଫଳରେ ଫାଇନାଲ୍ ଟୋଟାଲ୍ ମାର୍କ୍ଟା ବଢ଼ିବ କିନ୍ତୁ ସେ ଲିଟ୍ରେଚର୍ ଉପରେ ଜମା ଫୋକସ୍ କରୁନି ଆଉ ଏମିତିକି ବେଳେ ବେଳେ ଦେଖିଲି ଯେ ହିଷ୍ଟ୍ରି ଜିଓଗ୍ରାଫି ପଢ଼ୁ ବି ନାହିଁ ମୁଁ ହିଷ୍ଟ୍ରି ଜିଓଗ୍ରାଫି ଟିଚର୍ଙ୍କୁ ନା ସାର୍ ଦିନେ ଦିନେ ତା'ର ନୋଟ୍ କପି ଆଣିକି ଆସୁନି କ୍ଲାସ୍କୁ ଆସୁଛି କପି ବି ଆଣୁନି ମାନେ ତା'ର ସେ ସେ ପେପର ପ୍ରତି ତାର ଭାରି ଘୃଣା ତେଣୁ ତାକୁ କୁହନ୍ତୁ ଟିକେ ହିଷ୍ଟ୍ରି ଜିଓଗ୍ରାଫିରେ ଫୋକସ୍ କରିବ ହଁ ହଁ ହଁ ମୁଁ ହଁ ମୁଁ କହୁଛି ଆପଣ ବ୍ୟସ୍ତ ହୁଅନ୍ତୁନି ତାକୁ ସେଇଆ କରନ୍ତୁ ହଁ